ଆମ ରୋଷେଇ ଘରରେ ଯେମିତି ଆମେ ହାଣ୍ଡି ତା'ପରେ କଢ଼େଇ ତା'ପରେ ଗ୍ଲାସ୍ ଥାଲି ସମସ୍ତ ଜିନିଷ ଆମେ ବ୍ୟବହାର କରୁଛନ୍ତି ଆଉ ଏ ସମସ୍ତ ଜିନିଷ ଆମେ ଆମ ଦରକାର ପାଇଁ କରୁଛନ୍ତି ଯେମିତିକି ଆମେ ହାଣ୍ଡିରେ ଭାତ ରାନ୍ଧୁଛି ଆଉ କଢ଼େଇରେ ଯେମିତି ତରକାରୀ ରାନ୍ଧୁଛି ଆଉ ଯେମିତି ଥାଳିରେ ଭାତ ଖାଉଛି ଗ୍ଲାସ୍ରେ ପାଣି ପିଉଛନ୍ତି ସେମିତି ସମସ୍ତ ଜିନିଷ ଆମେ ସେମିତି ପାଇଁ ବ୍ୟବହାର କରୁଛନ୍ତି ଆଉ ସେ ଜିନିଷ ଗୁଡ଼ିକ ଆମେ ବ୍ୟବହାର କରିବା କରିଲା ପରେ ତା'ପରେ ସେଟା ସଫା କରି ଧୋଇ ସଫା କରି ତା'ପରେ ରଖି ଦେଉଛନ୍ତି ଆମ ରୋଷେଇ ଘରରେ ଏଇ ଜିନିଷ ସବୁ ଯେମିତି ସବୁ ଜିନିଷ ବ୍ୟବହାର ହେଉଛନ୍ତି ଆଉ ସେ ଗୁଣ୍ଡି ବି ବ୍ୟବହାର ହେଉଛନ୍ତି ଗୁଣ୍ଡିରେ ପାଣି ରଖୁଛନ୍ତି ଆମେ ଗୁଣ୍ଡିରୁ ପାଣି ପିଉଛନ୍ତି ଗ୍ଲାସ୍ରୁ ତା'ପରେ ଅଛି ଚୁଲି ଅଛନ୍ତି ଆମେ ସେଠାରେ ଚୁଲିରେ ରୋଷେଇ କରନ୍ତି ଆଉ ହାଣ୍ଡି ତା'ପରେ କଢ଼େଇରେ ଆମେ ରୋଷେଇ କରୁଛନ୍ତି